ସବୁପ୍ରକାର ସୁବିଧା ଅଛି ଆପଣ ଯେମିତି ସୁବିଧା ଖୋଜିବେ ସେମିତି ଅଛି ଛୁଆମାନଙ୍କୁ ଯୋଉ ଟାଇପ୍ ର ଡ୍ୟାନ୍ସ ଶିଖେଇବାପାଇଁ ଆପଣ କହିବେ ସେଇ ଟାଇପ୍ ର ଶିଖେଇବା କଣ କିଛି ଅସୁବିଧା ନାହିଁ ସବୁ ଟିଚର୍ ଅଛନ୍ତି ଯାହା ଆପଣ କହିବେ ସେମିତି ଶିଖେଇବେ କିଛି ଅସୁବିଧା ନାହିଁ ହଁ ସବୁ ହେବ କିଛି ପ୍ରୋବ୍ଲେମ୍ ନାହିଁ କିଛି ପ୍ରୋବ୍ଲେମ୍ ଯେମିତି କହିବେ ସେମିତି ହେବ କିଛି ପ୍ରୋବ୍ଲେମ୍ ନାହିଁ ହଁ କିଛି ପ୍ରୋବ୍ଲେମ୍ ନାହିଁ ସବୁ ସବୁ ହେବ ସବୁ କିଛି ପ୍ରୋବ୍ଲେମ୍ ନାହିଁ ହଁ ସେମିତି ବି ହେବ ସବୁ ଆପଣ ଯେମିତି ଖୋଜିବେ ପରା କହିଲି ଆପଣ ଯେମିତି ଖୋଜିବେ ସେମିତି ସବୁ ମିଳିବା ସବୁ ଟାଇପ୍ ର ଡ୍ୟାନ୍ସ ଶିଖା ହୁଏ ଏଠି

ହଁ ସବୁଅଛି ହଁ ସବୁ ହେବ କିଛି ପ୍ରୋବ୍ଲେମ୍ ନାହିଁ ବାକି ଆପଣଙ୍କ ଛୁଆଙ୍କ ପରମିସନ୍ଟା ଟିକିଏ ନେଇନେବେ ହୁଁ ହୁଁ କିଛି କିଛି କିଛି ପ୍ରୋବ୍ଲେମ୍ ନାହିଁ ହୁଁ ହୁଁ ହୁଁ କିଛି କିଛି ପ୍ରୋବ୍ଲେମ୍ ନାହିଁ କିଛି ସବୁ ଟାଇପ୍ ର ଡ୍ୟାନ୍ସ ମିଳିବ ଏଠି ଯେମିତି ମାନେ ସିଏ ଗୋଟେ ମାନେ ରିଙ୍ଗ୍ ବାନ୍ଧା ଯିବ ମାନେ ଇଏରେ ରିଙ୍ଗ୍ ବନ୍ଧାଯିବ ଗୋଟେ ଦଉଡ଼ିରେ ତାପରେ ଆସିବେ ଜଣେ ପରେ ଜଣେ ଆସିବେ ତାପରେ ଯିଏ ଯାହା ଡ୍ୟାନ୍ସ ମାନେ ସେଇଠୁ ଷ୍ଟାର୍ଟ ହେବ ତାପରେ ଗୋଟେ ଝିଅ ଆସୁଛି ଫାର୍ଷ୍ଟ ରୁ ଗୋଟେ ଆସିଲେ ତାପରେ ତାପରେ ଆଉ ଜଣେ ଆସିଲେ ତାପରେ ତାଙ୍କର ହେଉଛି ଯେମିତି ଡ୍ୟାନ୍ସ ହେବା କଥା ସେମିତି ଶିଖି ଶିଖି ମାଷ୍ଟର୍ ଶିଖେଇ ଦେବେ ସାର୍ ଶିଖେଇ ଦିଅନ୍ତି

ହଁ ସବୁ ସବୁ ସବୁ ଶିଖା ହୁଏ ଏଇଠି ଆମେ ସବୁ ଶିଖେଇଦେବା

ହୁଁ ହୁଁ ସବୁ ସବୁ ସବୁ ମିଳିବ ଏଠି କିଛି ପ୍ରୋବ୍ଲେମ୍ ନାହିଁ ଯେମିତି ଟାଇପ୍ ର ଡ୍ୟାନ୍ସ ଖୋଜିବେ ସେମିତି ଟାଇପ୍ ର ମିଳିବ ନାଇଁ ସାର୍ ସାର୍ ସାର୍ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ସେମିତି କିଛି ନାହିଁ ବାକି ଆପଣ ଟିକିଏ ଫିସ୍ ଟା ଟିକିଏ ଅଧିକା ପଡ଼ିବ ତଥାପି ଛଅ ସାତହଜାର ପଡ଼ିବ ଆଉ

ନାଇଁ ପ୍ୟାମେଣ୍ଟ ନାଇଁ ନାଇଁ ପ୍ୟାମେଣ୍ଟ ଟା ଟିକିଏ ଟିକିଏ ଆଗେରେ ଦେଇଦେଇଥିଲେ ହେଇଥାନ୍ତା ଆଗୁଆ ଟିକିଏ ହୁଁ ନମ୍ବର୍ଟା ନିଅନ୍ତୁ ନା ନାଇନ୍ ଥ୍ରୀ

ଫାଇଭ୍ ଥ୍ରୀ ଜିରୋ ନାଇନ୍ ଏଇଠି ଦେଖନ୍ତୁ ଆପଣ କୋଉଥିରେ ପଠେଇବେ ଟିକିଏ କହିବେ ନା ପେଟିଏମ୍ ରେ ନା ପେଟିଏମ୍ ରେ ଦେଖିବେ ମୋ ନାଁଟା ବାହାରିବ ଆଇ ଏମ୍ ବାବା ନାଇଁ ସାର୍ ସେମିତି ନୁହେଁ ବାକି ମୁଁ ସେମିତି ଗୋଟେ ସାଙ୍ଗ ମ୍ୟାରେଜ୍ କୁ ଯାଇଥିଲି ସେଇତ

ନାଇଁ ନାଇଁ ସେଇଟା ସେଇଟା ସେଇ ଫୋଟୋଟା ସେଇ ଫୋଟୋ ହଁ ସାର୍ ଠିକ୍ ଅଛି ସାର୍ ଠିକ୍ ଅଛି ସାର୍ ମୁଁ ଟିକିଏ ଆମର ଫ୍ରେଣ୍ଡ ସିଏ ଆମର ଇଏ ଡ଼ାକୁଛନ୍ତି ମୁଁ ପଳେଇଲି ହେଲା

ହଁ ସାର୍ ଠିକ୍ ଅଛି ଠିକ୍ ଅଛି